ଏକ ମହାନ୍ ଖେଳ ହେଉଛି କ୍ରିକେଟ୍ କ୍ରିକେଟ୍ ବହୁତ କ୍ଷତି ଅର୍ଜନ କରୁଛନ୍ତି ଭଲ ଅନ୍ତର୍ଦଶରେ ଆଉ ଅନ୍ତର୍ଦଶରେ କ୍ରିକେଟ୍ ଖେଳିବା ଦ୍ୱାରା ପ୍ରତି ଶାରୀରିକ ଶିକ୍ଷା ହଉ ସମସ୍ୟା କିଛି ହଉନି ଆଉ କ୍ରିକେଟ୍ରେ ବାଇଶି ଜଣ ଖେଳୁଛନ୍ତି ପ୍ରତି ଟିମ୍ରେ ଏଗାର ଜଣ ସଦସ୍ୟ ରହୁଛନ୍ତି ଉୱିକେଟ୍ କିପର୍ ଜଣେ ରହୁଛନ୍ତି ଏମ୍ପିୟର୍ ଜଣେ ରହୁଛନ୍ତି ଆଉ କ୍ରିକେଟ୍ ଖେଳ ଦ୍ୱାରା କିଛି ରୋଗ ଭୋଗୀ ହଉନି କାରଣ ବଡ଼ିର ପୁରା ଏକ୍ସରସାଇଜ୍ ହେଇଯାଉଛି ସମସ୍ୟା ବି ଶାରୀରିକ ସମସ୍ୟା ବି କିଛି ହଉନି ଆଉ କ୍ରିକେଟ୍ର ଭଗବାନ କହୁଛନ୍ତି ସଚୀନ ତେନ୍ଦୁଲକରକୁ ତେନ୍ଦୁଲକର ପୁରା ଅନ୍ତର୍ଦଶରେ ପୁରା ଖ୍ୟାତି ଅର୍ଜନ କରିଛନ୍ତି ଆଉ ସବୁ ରେକର୍ଡ଼ଧାରି ସିଏ ବି ଅଛନ୍ତି ଟେଷ୍ଟ ହଉ କି ଦିନିକା ହଉ କି ଟ୍ୱଣ୍ଟି ଟ୍ୱଣ୍ଟି ହଉ କିମ୍ବା ଆଇ ପି ଏଲ ହଉ ସବୁ ସବୁ ସବୁ ରେକର୍ଡ଼ ଧରେ ସେ ଅଛନ୍ତି ଆଉ ମହନ୍ଦିର ସିଂ ଧୋନି ହଉଛନ୍ତି ହେଲେ ପୁରା ହେଲିକପ୍ଟର ମାରିବାରେ ପୁରା ବିଖ୍ୟାତ ଅର୍ଜନ କରିଛନ୍ତି ପ୍ରତି ଅସ୍ତର ମ୍ୟାଚରେ ହେଲିକପ୍ଟର ସର ମାରିବା ମାରେ ମାରୁଛନ୍ତି ତାଙ୍କେ ଦିନିକିଆରେ ଟେଷ୍ଟ ମ୍ୟାଚରେ ବି ଟ୍ୱେଣ୍ଟି ଟ୍ୱେଣ୍ଟିରେ ଆଇ ପି ଏଲ୍ ସବୁ ସବୁରେ ଆଉ ତା ସହ ଅଛନ୍ତି ବିରାଟ କୋହଲି ବିରାଟ କୋହଲି ବି ତେନ୍ଦୁଲକର ରେକର୍ଡ଼ ରେକର୍ଡ଼ର ଭାଙ୍ଗିଛନ୍ତି ଆଉ ସିଏ ବି ଆଉ କେତେ ଦିନ ପରେ ଆଉ ଗୋଟେ ରେକର୍ଡ଼ ବି ଏତେ ଦିନର ରେକର୍ଡ଼ ଭାଙ୍ଗିଦେବେ ବିରାଟ କୋହଲି ବି ଭଲ ଖେଳୁଛନ୍ତି ଓ ସିଏ ଆଇପିଏଲରେ ଦିନିକିଆରେ ଟେଷ୍ଟ ମ୍ୟାଚରେ ସବୁ ସବୁରେ ପୁରା ଭଲ ରେକର୍ଡ଼ଧାରି ଆଉ ଗୋଟେ ବର୍ଷ ଦୁଇବର୍ଷ ଭିତରେ ପୁରା ତାଙ୍କ ବି ବହୁତ ସବୁ ରେକର୍ଡ଼ ଭାଙ୍ଗି ଦେବେ ତେନ୍ଦୁଲକର ଏତିକି କନଫର୍ମ ହେଇ ରହି ଅଛନ୍ତି ଖେଳୁଛି ତାଙ୍କେ ଆଉ କୁଲ୍ କୁଲ୍ ପ୍ଲେୟର୍ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି କୁଲ୍ ପ୍ଲେୟର୍ ବି ଗଣନା କରାଯାଏ କାହା ସ ଝଗଡ଼ା ଫଗଡ଼ା ନାହିଁ କିଛି ନାହିଁ ପୁରା ମାଇଣ୍ଡ କୁଲ୍ରେ ଖେଳୁଛନ୍ତି ପୁରା